ଆମର ଅଁ ଠିକ୍ ପାଞ୍ଚ ଦଶ କୋଡ଼ିଏ ବର୍ଷ ପୂର୍ବରୁ ଯେତେବେଳେ କି ଏତେ ଇଲ ଇଲେକ୍ଟ୍ରୋନିକ୍ ଜିନିଷ ବାହାରି ନଥିଲା ଏଁ ମିକଶ୍ଚର ଗ୍ରାଇଣ୍ଡର୍ ଗ୍ୟାସ୍ ସିଲିଣ୍ଡର୍ ଉବେନେ ଏଗୁରା ତ ସେତେ ପୂର୍ବ କାଳରେ କିଛି ନଥିଲା ଏବେ ତ ସବୁ ହୋଇଗଲାଣି କିନ୍ତୁ ପୂର୍ବକାଳେ କ'ଣ ଆମେ ଯେତେବେଳେ କୌଣସି ଅଦା ରସୁଣ ହେଉ କିମ୍ବା ପିଆଜ ହେଉ ତାକୁ ଗୁଣ୍ଡ କରିବାକୁ ହେଲେ ଆମକୁ ଶୀଳପୁଆରେ ବାଟିବାକୁ ପଡ଼ୁଥିଲା କିମ୍ବା ହେମ ଦସ୍ତାରେ ଛେଚିବାକୁ ପଡ଼ୁଥିଲା କିନ୍ତୁ ଏବେ ମିକଶ୍ଚର ଗ୍ରାଇଣ୍ଡର୍ ସବୁ ବାହାରି ଗଲାଣି ନା ତା' ଦେହରେ ସବୁ ପକେଇ ଦେଲେ ଗୋଟେ ମିନିଟ୍ରେ ଶେଷ ତା'ପରେ ସେତେବେଳେ ଲୋକମାନେ ଖାଦ୍ୟ ଖାଇବାପାଇଁ ରୋଷେଇ କରୁଥିଲେ ରୋଷେଇରେ ସେତେବେଳେ ଚୁଲି ବ୍ୟବହାର କରୁଥିଲେ ଉଠା ଚୁଲିରେ ଗୋଟେ ଥାଏ ତା'ପରେ ମାଟି ଚୁଲି ଲୋକମାନେ ଚୁଲିରେ ରୋଷେଇ କରୁଥିଲେ କିନ୍ତୁ ଏବେ ଗ୍ୟାସ୍ ସିଲିଣ୍ଡର୍ ବାହାରି ଗଲାଣିନା ତ ଗ୍ୟାସ୍ ସାହାଯ୍ୟରେ ରୋ ରୋଷେଇ କରୁଛନ୍ତି ଗ୍ୟାସ୍ ଚୁଲାରେ ତା'ପରେ କିଛି ଖାଦ୍ୟ କିମ୍ବା ପାଣି ଗରମ କରିବାକୁ ହେଲେ ଆମକୁ ସେ ଚୁଲିରେ ହେଉ କିମ୍ବା ଉଠାଚୁଲିରେ ହେଉ ଆମେ ଖାଦ୍ୟ ଗରମ କରୁଥିଲେ କି ପାଣି ଗରମ କରୁଥିଲେ କିନ୍ତୁ ଏବେ ଓଭେନ୍ ଓଭେନ୍ ବାହାରି ଗଲାଣି ନା ଯେଉଁ ଖାଦ୍ୟ ଆମକୁ ଗରମ କରିବା ଦରକାର ଓଭେନ୍ରେ ଥୋଇଦେଲେ ଆମ ଖାଦ୍ୟ ଗରମ ହେଇଗଲା କିନ୍ତୁ ପୁ ଉଁ ହୁଁ ପୁରୁଣା ଦିନମାନଙ୍କରେ ଉଁ ଖାଦ୍ୟ ମିକଶ୍ଚର ଗ୍ରାଇଣ୍ଡର୍ ଏଗୁରା କିଛି ଉଁ ବ୍ୟବହାର ପଡ଼ ଆବଶ୍ୟକତା ପଡ଼ୁନଥିଲା କିନ୍ତୁ ଏବେ ତ ଆଧୁନିକ ଯୁଗ ହେଇଗଲାଣି ଲୋକମାନଙ୍କର ଘରେ ଘରେ ଗ୍ରାଇଣ୍ଡର୍ ଏବେ ତ ଗାଁ ଗହଳିରେ ଦେଖିବାକୁ ଗଲେ କାଘରେ ଚୁଲିନଥିବ ସମସ୍ତଙ୍କ ଘରେ ଗ୍ୟାସ୍ ସିଲିଣ୍ଡର୍ ଲୋକ ଗ୍ୟାସ୍ରେ ଗ୍ୟାସ୍ ଲଗେଇଦେଲେ ସାଙ୍ଗେସାଙ୍ଗେ ରୋଷେଇ କଲେ ସରିଲା ସେତେବେଳେ କ'ଣ ଚୁଲିରେ ରୋଷେଇ କରିବେ ବାରିପଟୁ ଜଙ୍ଗଲରୁ ଚାରିଆଡ଼ୁ ବୁଲିବୁଲି ଜାଳ ସଂଗ୍ରହ କରିବେ ଚୁଲି କରିବେ ଚୁଲିରେ ବି ବହୁତ ଉପକାରିତା ଥିଲା ଘଷିରେ ଘଷି ଜାଳିକି ବି ଲୋକ ରୋଷେଇ କରୁଥିଲେ ଚୁଲିରେ କିନ୍ତୁ ଏବେ ଏବେ ତ ଗ୍ୟାସ୍ ସବୁଆଡ଼େ ଆଉ ଗ୍ୟାସ୍ ଲଗେଇଲେ ରୋଷେଇ ସରିଲା ଏବେ କିନ୍ତୁ ଆଉ ସେଥିରେ ପୁରୁଣା ଦିନମାନଙ୍କରେ ଏଁ ଗ୍ରାଇଣ୍ଡର୍ ସେମିତି ଲୋକଙ୍କର ଯେଉଁ ଜିନିଷ ଦରକାର ଅଦା ପିଆଜ ରସୁଣ କିଛି ମସଲାମସଲି ୟାକୁ ଗୁଣ୍ଡ କରିବାକୁ ହେଲେ ଲୋକମାନେ ହେମଦସ୍ତାରେ ଏଁ ଛେଚୁଥିଲେ କିମ୍ବା ଶିଳପୁଆରେ ବାଟୁଥିଲେ ଏବେ ଏବେ ସବୁ ଲୋକମାନେ ଆଧୁନିକ ଲୋକମାନେ ସେଗୁଡ଼ା ସବୁ ଭୁଲି ଗଲେଣି ଧୀରେ ଧୀରେ ଯେହେତୁ ଆ ଆଧୁନିକ ଆଡ଼କୁ ଲୋକମାନେ ଗତି କରୁଛନ୍ତି ଧୀରେ ଧୀରେ ଡେଭଲପ୍ କରୁଛନ୍ତି ଦିନକୁ ଦିନ ତ ପୁରୁଣା ଜିନିଷ ଗୁଡ଼ା ଧୀରେ ଧୀରେ ଭୁଲି ଯାଉଛନ୍ତି କିନ୍ତୁ ପୁରୁଣା ଜିନିଷ ଗୁରା ଆକଚୁଲି ଉଁହୁଁ ଭୁଲିବାଟା ଠିକ୍ ନୁହଁ ଯେହେତୁ ଆମେ ଓଡ଼ିଆ ଓଡ଼ିଆ ଲୋକ ତ ନୁହଁ କିନ୍ତୁ ପୁରୁଣା ଜିନିଷ ହିଁ ସବୁଠୁ ବେଟର୍ ଏବେ ଗ୍ରାଇଣ୍ଡର୍ରେ ମାନେ ଯେତେବେଳେ ଗ୍ରାଇଣ୍ଡିଙ୍ଗ୍ କରୁଥିବା ହାତ କଟିଯାଉଛି କି ଓଭେନ୍ରେ ଖାଦ୍ୟ ଗରମ ହେଲେ ହାତ ଗରମ ହେଇଯାଉଛି ଗ୍ୟାସ୍ରେ ବି ଲୋକ ଗ୍ୟାସ୍ ବି ବେଳେବେଳେ ବ୍ଲାଷ୍ଟ୍ କରିଯାଉଛି ଚୁଲିରେ ରୋଷେଇ କଲେ କିଛି ନାହିଁ ଚୁଲିରେ ରୋଷେଇ ହେଲା ସବୁ ପୁରୁଣା ଜିନିଷ କହିବାକୁ ଗଲେ ପୁରୁଣା ଜିନିଷ ହିଁ ସବୁଠାରୁ ଭଲ